ହ୍ୟାଲୋ ତମେ ସେ ଅଟୋ ଡ୍ରାଇଭର୍ କହୁଥିଲ ତ ହଁ ମୁଇଁ ସେ ଏବେ ତମର୍ ସାଙ୍ଗେ ଆଇଲି ନର୍ଲା ଚାଏର୍ ଛକ୍ ପାଖେ ଅଛେଁ ସାର୍ ଦୁକାନ୍ ପାଖେ ମୁଇଁ ମୋର୍ ସାମାନ୍ ଗୁଟେ ଛାଡ଼ି ଦେଇଛେଁ ସେଟା ଆନି ଯିବାର୍ ଅଛେ ତମେ ଆସ୍ବ କାଏଁ ହଁ ମୁଇଁ ଏ ନର୍ଲାର୍ ଚାଏର୍ ଛକ୍ ପାଖେ ଅଛେଁ ତମେ ଟିକେ ଜଲ୍ଦି ପହଁଚ ମୁଇଁ ସେନ ମୋର୍ ସେ ଗୁଟେ ବେଗ୍ ଗୁଟେ କପ୍ଡ଼ା ଲତା ଯାହିଁତାହିଁ ମାନେ ଥିଲା ତ ସେଟା ଛାଡ଼ି ହେଇଯାଇଛେ ହେଥିର୍ ଲାଗି ହଁ ହଁ